ବାଣିଜ୍ୟ ଏବଂ ବାଣିିଜ୍ୟ ବୋଲି ସ୍ଥାନୀୟ ଅନ୍ତତିରେ ଓଡ଼ିଆ ଭାଷା ନିଯୁକ୍ତି ଦରକାର କା ଆମେ ଯେଉଁଠି ମିଶା କାମରେ ଗଲେ ଓଡ଼ିଆ ଭାଷା ମୁଖ୍ୟଧିକ ଦରକାର କା କାହିଁକିନା ଆମ ଏଇଠି ଓଡ଼ିଆ ଭାଷା ଏକା ସବୁଆଡ଼େ ଅଛି ବ୍ୟବସାୟୀ ବିଷୟ କରିବାକୁ ଗଲେ ଓଡ଼ିଆ ଭାଷା ଦରକାର ଓଡ଼ିଆ ଭାଷା ବାଣିଜ୍ୟ ଭାଷା ଭିତରେ ବ୍ୟବହୃତ ହୁଏ